ଆପଣ ଗୋଲ୍ଡେନ୍ ସ୍ପୁନ୍ରୁ କହୁଥିଲେ ମୁଁ ଆକ୍ଚୁଆଲି ଖାଇବା ଅର୍ଡ଼ର୍ କରିଥାନ୍ତି ଦୋସା ଇଟିଲି ଆଉ ତା' ସାଙ୍ଗରେ କିଛି ପାନୀୟ ଦରକାର ଥିଲା ଆପଣଙ୍କ ପାଖରେ ଆମ୍ବ ଆମ୍ବ ପାନୀୟ ହେବ କି ଆଉ ମୋତେ ଦରକାର ଥିଲା ଗୋଟେ ମିଶ୍ରଣ ଫଳରସ ଆପଣଙ୍କ ପାଖରେ ସେଇଟା ହେବ କି ଯଦି ହେବ ତା'ହାଲେ ମୋତେ କୁହନ୍ତୁ ମୁଁ ଆପଣଙ୍କୁ ଅର୍ଡ଼ର୍ ଦେବି ତ ଆଉ କ'ଣ ହେବ ଆଉ କେଉଁ ଜୁସ୍ ଜୁସ୍ ହେବ ଆପଣଙ୍କ ପାଖରେ ଆଉ ଆପଣଙ୍କ ପାଖରେ ପାଇନାପଲ୍ ଜୁସ୍ ହେବ କି ଆଚ୍ଛା ଠିକ୍ ଅଛି